ହଁ ବୋଉ ବୋଉ କ'ଣ କରୁଛୁ ତୁ ମୁଁ ଏଇ କୋଚିଙ୍ଗ୍ରୁ ଆସୁଥିଲି ଏଇନା କୋଚିଙ୍ଗ୍ରୁ ଆସିକି ଏ ଧୁଆଧୁଇ ହୋଇକି ବସିଛି ଆଉ ହଁ ଭଲ ଅଛି ତୋ ଦେହ ଭଲ ଅଛି ଟି ବାବାଙ୍କ ଦେହ ଭଲ ଅଛି ହଉ ଯିବି ଆଉ କେବେ କ'ଣ ହବ କେଉଁ ଦିନ କ କହୁନୁ ଯିବି ହଉ ଭଲ ହେଲା ସତର ଅଠର ହେଲେ ମୁଁ ସେଇ ଯିବି ହେରି ତାହେଲେ ସତର ତାରିଖ ଦିନ ସାର୍ଙ୍କୁ କୁହେ ସାର୍ଙ୍କୁ ତ କହିନି ଆଜି କହିବି ସାର୍ଙ୍କୁ କହିଲେ ସେ କହିବେ ଯେତେବେଳେ ଯଦି ଯାହାବି ହେଲେ ଯିବି ଆଉ ଆଉ ଗଲେ ମୁଁ ତାହେଲେ ବିରିୟାନୀ ଗୋଟେ କରିବା ଭୋଜି ହଁ ଯେ ପଇସା କ'ଣ କେତେ ଲାଗିଯାଉଛି କି ବେଶୀ ଲାଗିବନି ମ ବିରିୟାନୀରେ ଆଉ ମାମୁଁଙ୍କୁ ଡାକିଦେବା ଆଉ ଆଇକୁ ଡାକିବା ମାଉସୀଙ୍କୁ ଡାକିବା ଆଉ ମୁଁ ଏତେଦିନ ପରେ ଯିବି ଘରକୁ ଆଇଛି ହେଲା ଏତେ ଦିନ ହେଲା ପଢ଼ିବାକୁ ଆଉ ଯିବି ତ ଗୋଟେ ବିରିୟାନୀଟେ କରିବା ମୋ ଇଛା ହେଇଛି ଆଉ ପଇସା କଥା ଚିନ୍ତା କଲେ ଆମେ ଆଉ ଖାଇପାରିବାନି ବିରିୟାନୀ ହେରିକା ଆଉ ବିରିୟାନୀ ଏଠି ତ ଆମ କଲେଜରେ ହେଟି ଆମ କଲେଜରେ ତ ହେଇଟି ବହୁତ ଭଲ ଖାଇବା ଦେଉଛନ୍ତି ବହୁତ ଭଲ ବିରିୟାନୀ ତ ହେଉଛି କିନ୍ତୁ ଘରେ ଗଲେ ଗୋଟେ ଅଲଗା ଖୁସି ଗୋଟେ ବିରିୟାନୀ କରିବା ତୁ ବନେଇବୁ ତୋ ହାତରୁ ବିରିୟାନୀ ଖାଇବୁ ଆମେ ସମସ୍ତେ ଗୋଟେ ଖୁସି ଗୋଟେ ଲାଗିବ ଆଉ ପଇସା କଥା ଚିନ୍ତା କରୁଛୁ ନହେଲେ ଏଇ ଖୁଡ଼ିଙ୍କଠୁ ମାଗିକି ଆଣିଥା ପାଞ୍ଚଶହ ଟଙ୍କା ଆଉ ଖାଇବା କରିକି ଇଛା ହେଇଛି ମୋର ତୁ ମନା କରୁଛୁ କ'ଣ ନା ପଇସାପତ୍ର ନାହିଁ ଖରା ହେଇଛି ଯେ ଆମେ କ'ଣ ଖରାରେ କରିବା ଆମେ ରାତିକି ନହେଲେ କରିବାନି ବିରିୟାନୀଟା ସକାଳୁ ଯାହା ଗୋଟେ କରିଦେବା ହଁ ପଇସା ଲାଗିବ ଯେ ମୁଁ ପରା କହିଲି ଖୁଡ଼ିଙ୍କଠୁ ଆଣେ ନହେଲେ ବାବା ତ ଯାଇଛନ୍ତି ବାହାରକୁ କାମ କରିବାକୁ ଆଉ ପଠେଇଲେ ପଇସା ପଠେଇଲେ ନହେଲେ ପଠେଇଲେ କରିବା ଭଲ ସେ ତୁ ତ କହୁଛୁ ପଇସା ଆଉ ଏବେ ଯେଉଁ ପର୍ବ ଅଛି ଗୋଟେ ମୋର ଇଛା ହେଇଛି ଗୋଟେ ବିରିୟାନୀ ଖାଇବାକୁ ଆଉ ତୁ କହିବୁ ନାଇଁ ଖାଆନି ହଉ ତାହେଲେ ଆଉ ବିରିୟାନୀଟା ଯେଉଁ କରିବା ବିରିୟାନୀ ତୁ ଜାଣିଛୁ କେମିତି କରିବା ଟି ମୁଁ ତ ଜାଣିନି ହଉ ତାହେଲେ ଆଉ ଖୁଡ଼ିଙ୍କୁ କହିବା ନହେଲେ ମୋତେ ଆଇଛି ଯେ ଏ ଯେଉଁ ମୋବାଇଲରେ ଯେଉଁ ୟୁଟୁବ୍ରେ ବିରିୟାନୀ ଆସୁନି କି ସେଇଟାକୁ ମାରିକି ନହେଲେ କରିଦେବୁ ଖୁଡ଼ିଙ୍କର ମୋର ଆଉ ଆଉ ତୁ ମାମୁଁଙ୍କୁ ଫୋନ୍ କରେ ହଉ ଆଉ ହଉ ମୁଁ ଫୋନ୍ କରି ମାମୁଁଙ୍କୁ କହିବି ଆଉ ମାମୁଁ ଯାଉଛି ତ ଏତେଦିନ ପରେ ବୋଉ କହିଛିକି ବିରିୟାନୀ କ'ଣ କରିବ ଆଉ ଆସିବ ତମେ ଟିକେ ମାଇଁଙ୍କୁ ଆଣିକି ଆସିବ ଆଉ ଯେଉଁ ହଁ ଅଛି ତ ପର୍ବଟା ଆଉ ଆସିଲେ କରିବା ଗୋଟେ ଖୁସିରେ ଖାଇବା ବିରିୟାନୀ ଆଉ ଆଉ ଖୁଡ଼ିଙ୍କ ଘରଠୁ ଆଣିଥିବୁ ଭାରି ଚାରିଶହ ପାଞ୍ଚଶହ ଟଙ୍କା ଆଉ ମୁଁ ଗଲା ଆସିକି ନହଲେ ମୋ ମୋତେ ଯେଉଁ ଦେଇଥିଲୁ ପଇସା ସେଇଥିରୁ ଅଳ୍ପ ଶହେ ଟଙ୍କା ଅଛି ଯେ ମସଲା ନେଇଯିବି ବିରିୟାନୀ ମସଲା ଆଉ ଯେଉଁ ଚାଉଳ ଦେଖିବା ଅରୁଆ ଚାଉଳ ନେଇଯିବି ଯଦି ହବ ସେତିକି ପଇସାରେ ନହେଲେ ତୁ ଘରକୁ ଗଲେ ଦେଲେ ମୁଁ ଗାଡ଼ି ନେଇକି ଗଲେ ରଣପୁରରୁ ଆଣିବି ଆଉ କେବେ ସତର ତାରିଖରେ ହବଟି ସତର ତାରିଖରେ କରିବା ଟି ବିରିୟାନୀ ହୁଁ ହୁଁ ମୁଁ ଗଲେ ଘରକୁ ଆଣିବା ଆଉ ଚାଉଳ ଆଉ ବାବା କ'ଣ କରୁଛନ୍ତି ହଉ ତାଙ୍କୁ କହିବୁ ନହେଲେ ଏମିତି ଝିଅ କହୁଛି ମୁଁ ଏଇ ଖାଇଛି ଆଜି କବାବ ଖାଇଛି ଆଉ ଚିକେନ୍ କବାବ ଆଉ ଏଇ ଯେଉଁ ଆଉ ଆମର ସାଧା ବିରିୟାନୀଟେ ହେଇଥିଲା ଭେଜ୍ ବିରିୟାନୀ ଆଉ ଘରକୁ ଗଲେ ନନ୍ଭେଜ୍ କରିବା ଯେଉଁ ପକେଇକି ଅଣ୍ଡା ଚିକେନ୍ ପକେଇବା ସେଇଥିରେ ଖାଇବା ଆଉ ଆମର ଏଇଠି ସବୁ ପକେଇ ଦେଉଛନ୍ତି ସବୁ ଯେଉଁ ଏ ହଉ ଆଉ ତୁ ତ ଆଉ ଯେଉଁ ପୁରୁଣା କାଳିଆ ଯୁଗର ଲୋକ ଆଉ ତୁ କ'ଣ ଏଯାକ ଟେଷ୍ଟ୍ କଲେ ତୁ କହିବୁ ଏଇଟା କ'ଣ ଲାଗୁଛି ମ ବିରିୟାନୀ ହଁ ହଉ ଆଉ ହଁ ଖୁଡ଼ିଙ୍କର ମୋର କରିଦେଲେ ଆଉ ଯେଉଁ ଖାଇବା ଏଇ ଅଳ୍ପ ହଉ କି ବହୁତ ହଉ ଖାଇବା ଆଉ ମେଞ୍ଚାଟେ ହବ କରିଦେବା ଏ ଯେଉଁ ଆମର ଗ୍ୟାସ୍ ଚୁଲାଟା ନାହିଁ ସେଇଥିରେ ବସେଇଦେବା ଭଲ ହବ ଆମର ଯେଉଁ ବଡ଼ ଗ୍ୟାସ୍ ଗୋଟେ ଅଛି ଗ୍ୟାସ୍ରେ କରିଦେବା ମ ଚୁଲିରେ ହବନି ଆଉ ଯେଉଁ ମୁଁ ଯେଉଁ ମଝିରେ ଥରେ କିଣିକି ଆଣିଥିଲି ଯେଉଁ ଗୋଟେ ଯେଉଁ ୟେ ମାଟିଟା ଯେଉଁ ଗୋଟେ ଜାଗାଟେ ସେଇଥିରେ ନହେଲେ କଲେ ଭଲ ହବ ବି ଆଉ ଫୋଟୋଟା ଉଠେଇବା ବିରିୟାନୀର ହଁ ଆଇଙ୍କୁ କହିଦେଲେ ଆଇ ତ ପୁରା ଖୁସି ହେଇଯିବ ଆରେ ବିରିୟାନୀ ହବ ଆଇ ତ ମୋର ବଢ଼ିଆ ବିରିୟାନୀ କି ବଢ଼ିଆ ପ୍ରିୟ ହଉ ଆଉ ହଉ ବୋଉ ରଖୁଛି ହଁ ହଁ ଶୀଘ୍ର ଯିବି